ମୁଁ ମୋ ସ୍କୁଲ ସମୟରେ ମୁଁ ବହୁତ ପ୍ରକାର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛି ଏଥିମଧ୍ୟରେ ମୋର ସବୁଠାରୁ ବଡ଼ ଅନୁଭୂତି ହେଉଛି ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୁଁ ମୋ ବିଦ୍ୟାଳୟରେ ଚମ୍ପିୟନ ହୋଇଥିଲି ଯେ କିି ସ୍କୁଲରେ ବହୁତ ଖେଳରେ କିଛି ସ୍ଥାନ ଗ୍ରହଣ କରିଥିଲେ ବୋଲି ବହୁତ ଉପରେ ଥିଲି ସେଇ ବର୍ଷର ଘଟଣା ମୁଁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥାଏ ମୋର ସାଙ୍ଗମାନେ ମୋତେ ବହୁତ ଉତ୍ସାହିତ କରୁଥାନ୍ତି ମୋର ଗୋଟିଏ ଭଲ ସାଙ୍ଗ ଥିଲା ସେ ସାଙ୍ଗ ସହିତ ଆମେ କଥାବାର୍ତ୍ତା ସେ ସାଙ୍ଗେ ମଧ୍ୟ ତା ପୂର୍ବ ଦିନ ରାତିରେ ସ୍ଵପ୍ନ ଦେଖିଥିଲା ମୋତେ କହିଲା କି ମୁଁ ସ୍ୱପ୍ନ ଦେଖିଛି ମୋ ସହିତ କଥା ହୁଏନି ସେ ମୋତେ କହିଲା ମୁଁ ସ୍ୱପ୍ନ ଦେଖିଛି କିି ତୁ ଆଜି ସ୍କୁଲରେ ଫାଷ୍ଟ ହେବୁ ଚମ୍ପିଅନ ହେବ ମୁଁ କଥା ହେଉନି ହଠାତ ଯେମିତି କହିଲା ମୁଁ ଆଶ୍ଚର୍ଯ୍ୟ ହେଲି ମୋତେ କହିନି ମୋର ଗୋଟେ ସାଙ୍ଗଟାକୁ କହିଲା ସେ ମୋତେ କହିଲା ଦୌଡ଼ ପ୍ରତିଯୋଗିତା ଚାଲିଥାଏ ପୁରା ସକାଳ ସକାଳ ସାତଟାରୁ ମୁଁ ଗାଧେଇ ପାଧେଇ ଆସି ସ୍କୁଲରେ ପହଞ୍ଚିଗଲି ନବମ ଶ୍ରେଣୀରେ ପଢ଼ୁଥାଏ ସ୍କୁଲ ପ୍ୟାଣ୍ଟ ସାର୍ଟ ପିନ୍ଧିକି ସ୍କୁଲରେ ପହଞ୍ଚିଗଲି ଇଆଡ଼େ ମାଇକ୍ ବସିଥାଏ ପିଲାମାନେ ହାଉ ଯାଉ ହେଉଥାନ୍ତି ଦୌଡ଼ ପାଇଁ ନାଁ ଡକା ହେଲା ମୋ ନା ସାତ ନମ୍ବର ନା ଆଠ ନମ୍ବରରେ ଡକା ହେଲା ମୁଁ ଆସି ପହଞ୍ଚିଲି ପହଞ୍ଚିଲା ପରେ ମୋର ଚାଲିଥିଲା ଦୁଇଶହ ମିଟର ରେସ୍ ଦୁଇଶହ ମିଟର ଦୌଡ଼ରେ ମୁଁ ଦୌଡ଼ିଲି ମୋର ବି ମୋ ନିଜ ଉପରେ କନଫିଡେଣ୍ଟ୍ ନଥିଲା ମୁଁ କାଳେ ଫାଷ୍ଟ ହେଇଯିବିି ମୋତେ କିନ୍ତୁ ଖେଳିବାକୁ ଭଲ ଲାଗେ ମୋର ସ୍ପୋର୍ଟସ୍ ବହୁତ ପସନ୍ଦ କଣେ ଦୌଡ଼ ପ୍ରତିଯୋଗିତାରେ ମୁ ଭାଗ ନେଲି ମୁଁ ତ ଛୁଆଟା ମୁଁ ସବୁଥିରେ କମ୍ପିଟେସନ ଭାଗ ନିଏ ବହୁତ ଦୌଡ଼ କମ୍ପିଟେସନ୍ ଭାଗ ନେଇଛି ପ୍ରଥମରୁ ପଞ୍ଚମ ଯାଏଁ ଫାଷ୍ଟ ମଧ୍ୟ ହୋଇଛି ଫାଷ୍ଟରୁ ସପ୍ତମ ଅଷ୍ଟମ ତିନି ବର୍ଷ ପଛରେ ପଡ଼ିଗଲି ପିଲା ଆଗରେ ପଳେଇଲେ ନବମରେ ମୁଁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲିି ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ପ୍ରଥମ ସ୍ଥାନ ଭିତରେ ପହଞ୍ଚିଗଲି ମୁଁ ଯେତେବେଳେ ଦେଖିଲି ମୁଁ ପ୍ରଥମେ ହୋଇଗଲି ମୋ ଖୁସିର ସୀମା ନାହିଁ ମୁଁ ନିଜକୁ ବିଶ୍ୱାସ କରିପାରିଲିନି ମୋତେ ମୁଁ ଏତେ ପିଲା ଷାଠିଏ ସତୁରି ପିଲାଙ୍କ ଭିତରେ ପ୍ରଥମ ସ୍ଥାନରେ ପହଞ୍ଚିଛିି ଏତେ ବହୁତ ଭଲ ଲାଗିଲା ମାନେ ମୁଁ ସେଦିନ ଏତେ ଖୁସି ଥାଏ ମାନେ ମୁଁ ନିଜ ଉପରେ ଭାବୁନଥାଏ ଏଇ ମୁଁ ଦୌଡ଼ ପ୍ରତିଯୋଗିତାରେ ଜିତିଲି ସେ କଥା ମନକୁ ବହୁତ ପାଏ ତାପରେ ମୁଁ ଯାଇ ସେ ସାଙ୍ଗଟା ସହିତ ସେଇଦିନ କଥା ହେଲି ଯାହା ହେଉ ମୁଁ ଆଜି ଜିତିଗଲି ତାପରେ ପ୍ରାଇଜ ଦିଆଗଲା ବେଳେ ଯେତେବେଳେ ଡକା ହେଲା ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗୌତମ ବୋଲି ମୋ ମନକୁ ସେ ବହୁତ ପାଇଲା ମୋର ଅନୁଭୂତି ଏଇଟା ନିଜ ଉପରେ ଭରସା ରଖିବାକୁ ପଡ଼ିବ ମୁଁ ନିଜ ଉପରେ ଭରସା ରଖିଥିଲି ମୁଁ ହେବି କାହିଁକି ନହେବି ଆଗରୁ ପ୍ରଥମରୁ ପଞ୍ଚମ ହୋଇଥିଲି ମଝିରେ କିଛି ବର୍ଷ ମୋ ଠାରୁ ପିଲା ଦୌଡ଼ି ଗଲେ ହେଲାନି ତାହେଲେ ମୁଁ କ'ଣ ହାରିଯିବି ନା କ'ଣ ମନକୁ ଦୃଢ଼ କରିବା ଉଚିତ ନିଜେ ଷ୍ଟ୍ରଙ୍ଗ ହେବା ଉଚିତ ଷ୍ଟ୍ରଙ୍ଗ ହେଲେ ନାଇଁ କିଛି ଅସୁବିଧା ବାଧା ବିଘ୍ନକୁ ଆଡ଼େଇପାରିବି ଏମିତିକି ମୁଁ ନିଜ ଦୌଡ଼ ପ୍ରତିଯୋଗିତାରେ ଫାଷ୍ଟ ହେଲି ଲଙ୍ଗ୍ ଜମ୍ପ୍ରେ ମଧ୍ୟ ଫାଷ୍ଟ ହେଲି ହାଇ ଜମ୍ପ୍ରେ ମଧ୍ୟ ଫାଷ୍ଟ ହେଲି ମୁଁ କଲେଜର ସ୍କୁଲର ଚମ୍ପିଆନ ହେଲି ଚମ୍ପିଆନ ହେଲି ଆମ ପ୍ରାୟ ପ୍ରତିଯୋଗିତାରେ ଆମର ବିଧାୟକ ଯିଏ ସମ୍ବିତ ରାଉତରାୟ ଆସିଥିଲେ ତାଙ୍କ ହାତରୁ ମୁଁ ସେଟା ପ୍ରଥମ ପୁରସ୍କାର ଯେଉଁଟାକି ମୁଁ କିଛି ରାଜନୈତିଙ୍କ ହାତରୁ ଆଣିଲି ମୋତେ ବହୁତ ଖୁସି ଲାଗିଲା ଏଥିଲାଗି ମଧ୍ୟ ମୁଁ ବହୁତ ଖୁସି ଅଛି ଦୌଡ଼ ଶରୀରକୁ ଫିଟନେସ୍ ରଖେ ଶରୀରକୁ ଫିଟ୍ ରଖେ ନା ଦୌଡ଼ରେ ଜରୁରୀ ସ୍ପୋର୍ଟସ ଯାହା ଦେହରେ ସ୍ପୋର୍ଟସ ଅଛି ଯିଏ ସ୍ପୋର୍ଟସକୁ ଭଲ ପାଇଛି ତା ମନରେ ଉତ୍କଣ୍ଠା ଅଛି ସ୍ପୋର୍ଟସ ପ୍ରତି ସିଏ ନିଶ୍ଚୟ ସ୍ପୋର୍ଟସ୍ ଦୌଡ଼ ଦୌଡ଼ ଏ ବର୍ତ୍ତମାନ ସମୟରେ ଦୁତି ଚାନ୍ଦ ସିଏ ତାଙ୍କ ମନରେ ବି ଇଚ୍ଛା ଥିଲା ସେ ଅଲମ୍ପିକ୍ ବି ଯାଇଥିଲେ ଓଡ଼ିଶାରୁ ଖାସ୍ କରି